ନା ମୋ ବାପା ମା' ମୋ ବାପା ଟିକିଏ ଅଧିକା ପାଠ ପଢ଼ିଛନ୍ତି ମୋ ମା' ତ ଜମା ପାଠ ପଢ଼ିନାହିଁ ସେ ଟିପ ଚିହ୍ନ ଦିଏ ତଥାପି ଆମମାନଙ୍କୁ ଜେଜେ ଜେଜେମା' ଏମାନେ ବି ପାଠ ଜମା ପଢ଼ିନଥିଲେ ଆଉ ସେତେବେଳର ଶିକ୍ଷାର ତ ସୁବିଧା ଏତେ ନଥିଲା ଆଉ ଆମମାନଙ୍କୁ ପାଠ ପଢ଼େଇବା ବି ଗୋଟିଏ ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା ସେତେବେଳେ ବି ଲୋକମାନଙ୍କୁ ଜମା ଆମର ପାଠ ପଢ଼େଇବାକୁ ଆମମାନଙ୍କୁ ଛାଡ଼ୁନଥିଲେ ମୋ ବାପା ଟିକିଏ ପାଠଶାଠ ପଢ଼ିଥିଲେ ବୋଲି ସିଏ ନାଇଁ ପାଠ ପିଲାମାନେ ଯାଆନ୍ତୁ ପାଠ ପଢ଼ନ୍ତୁ ଟିକିଏ ମଣିଷ ହୁଅନ୍ତୁ ଏହାର ବହୁତ ଚ୍ୟାଲେଞ୍ଜର କାମ ଥିଲା ଯେଉଁଟାକି ଆଜିକାଲି ଦୁନିଆଁରେ ଏବେ କେବଳ କିଛି କରନି ପିଲାମାନେ ପାଠ ବସିକି ପାଠ ପଢ଼ ଏବଂ ଚାକିରି କର ଆମର ତ ଖାଲି ଆଗ କାମ କର ପାଠ ପାଠ ଯିଏ ପଢ଼ିବାକୁ ଯାଉଥିଲା ତା ଝିଅମାନଙ୍କୁ ଲୋକ ଦୁନିଆଁ କଥା କହୁଥିଲେ ତା ପୁଅମାନଙ୍କୁ ଦୁନିଆଁ କଥା କହୁଥିଲେ ସେତେବେଳ ଆଉ ଏଇନେ ଭିତରେ ବହୁତ ତଫାତ ହୋଇଗଲାଣି